ବ୍ରହ୍ମାଣ୍ଡ ଅନେକ ସହସ୍ର ବର୍ଷ ଧରି ଗଠିତ ଏହା ଅନେକ ଉପାଦାନକୁ ନେଇ ଗଠିତ ଯଥା ଜଳବାୟୁ ପାଣି ଆକାଶ ନିଆଁ ଏସବୁକୁ ନେଇ ଗଠିତ ଏଠାରେ ବହୁତ ପ୍ରକାର ଜୀବଜନ୍ତୁ ଗଛପତ୍ର ଲତା ମଣିଷ ଇତ୍ୟାଦି ରହୁଛନ୍ତି ଆଉ ଆମ ବିଶ୍ୱ ବ୍ରହ୍ମାଣ୍ଡକୁ ବହୁତ ପ୍ରକାର ନଦୀ ନାଳ ରହିଛି ଏହି ପ୍ରକାରର ସବୁ ଜୀବଜନ୍ତୁ ରହିଛନ୍ତି ଏଥିମଧ୍ୟରୁ କେତେ ଜୀବଜନ୍ତୁ ଲୋପ ମଧ୍ୟ ପାଇସାରିଲେଣି ଏବଂ ବହୁତ ଜୀବଜନ୍ତୁ ବିକଶିତ ମଧ୍ୟ ହେଇସାରିଲେଣି ଯେମିତି ଏହିସବୁକୁ ନେଇ ଏବଂ ଏହିସବୁ ପରିବର୍ତ୍ତନଶୀଳ ଆ ଆଗରୁ ବହୁତ ସ୍ୱଚ୍ଛ ପରିବେଶ ଥିଲା ବହୁତ ଗଛପତ୍ର ଥିଲା ଏବେ ଗଛପତ୍ର କାଟିବା ଦ୍ୱାରା ଗ୍ଲୋବାଲ ୱାର୍ମିଂ ହେଲାଣି ଏବଂ ଓଜନ ସ୍ତରରେ ଛିଦ୍ର ମଧ୍ୟ ହେଇସାରିଲାଣି ଯେଉଁ ପ୍ରକାରରେ ଅଧିକାଂଶ ରୋଗ ମଧ୍ୟ ହେଉଛି ଏସବୁ ପରିବର୍ତ୍ତନ ହେଇଛି